ଆମର କେଉଁଝର ଅଞ୍ଚଳରେ ସବୁଠାରୁ ସବୁ ଜିନିଷ ତ ପ୍ରାୟ ମିଳେ କିନ୍ତୁ ଆମର ଏଠି ଏଠି ଏଠି ଗୋଟେ ଜାଗା ଅଛି ଚିତ୍ରକୂଟ ବୋଲି ଗୋଟେ ଗାଁଟେ ଅଛି ଯେଉଁଠି କି ପୁରାତନ ଯୁଗର ତମ୍ବା ତମ୍ବା କଏନ୍ ମିଳିଥିଲା ଯାହାକି କହିବାକୁ ଗଲେ ଷୋଳଶହ ସତରଶହ ମସିହାର କୁହାଯାଇଥିଲା ଯାହାବି ଆମେ ଶୁଣିଥିଲୁ ଯେ ଯେ ସେ ସବୁ ଯାହାବି ଏବେ ପୁନରୁଦ୍ଧାର କରାଯାଇଚି ଷୋଳଶହ ସତରଶହ ମସିହାର କଏନ୍ ତ ଏଇଟା ଗୋଟେ ଦେଖିବାକୁ ଗଲେ ବହୁତ ପୁରାତନ ଜିନିଷ ଯାହା ଆମର ଏଇଠୁ ମିଳିଥିଲା ଏବଂ ଏଠି ବହୁତ ପ୍ରକାରର ମୂର୍ତ୍ତି ମିଳେ ଯାହାକି ପ୍ରାୟ ଓଡ଼ିଶାର ବହୁତ ବିରଳ ଦେଖାଯାଏ ଏଠି ବହୁତ ପ୍ରକାର କଳା ଲୁଚି ରହିଛି ଯାହାକି ଲୋକଲୋଚନକୁ ଆସିପାରୁ ନାହିଁ କିନ୍ତୁ ଦେଖିବାକୁ ଗଲେ ଏଠି ବହୁତ ଭଲ ଭଲ ଜିନିଷ ରହିଛି ଯାହାକି ଆମକୁ ସମସ୍ତଙ୍କ ଠାରୁ ଅଲଗା କରେ ଏବଂ ଏଠାକାର ଖାସ୍ କରି ଏଠାକାର ଯେଉଁ କଳା ସଂସ୍କୃତି ରହିଛି ତାହା ନିଶ୍ଚିତ ରୂପେ ସମସ୍ତଙ୍କ ଠାରୁ ଭିନ୍ନ